ଆଜ୍ଞା ଆପଣଙ୍କର ଦୋକାନଟା କେଉଁଠି ଅଛି କି ଆପଣ ପ୍ୟାଣ୍ଟ ସାର୍ଟ ସିଲାଇ କରୁଛନ୍ତି ତ ଆଜ୍ଞା ଆମର ଗୋଟିଏ ବାହାଘର ଫଙ୍କସନ୍ ଅଛି ବାହାଘର ଫଙ୍କସନ୍କୁ ପାଞ୍ଚ ସାତ ହଳ ପ୍ୟାଣ୍ଟ ସାର୍ଟ ସିଲେଇ ହେବ ପିଲାମାନଙ୍କର ରେଡ଼ିମେଡ଼୍ ସିଲାଇ ହେବ ଆପଣ ମୋତେ ସାତ ଆଠ ଦିନ ଭିତରେ କାମ କରିକି ଦେଇପାରିବେ ତ ଆପଣଙ୍କର କେତେ ପ୍ରାଇସ୍ କ'ଣ କେଉଁଟା କେଉଁଟା ମୋତେ ଟିକେ ଜଣାଇ ଦେବେ କି ଆଜ୍ଞା

ଆଜ୍ଞା

ମୋର ସାର୍ ସାତ ଆଠ ଦିନ ଭିତରେ ଦରକାର ଅଧିକା ଜିନିଷ ଗୁଡ଼ାକ ରହିଯାଇଛି ତ ମୁଁ ସେହି ଯେଉଁ ଭରସା ଆପଣଙ୍କ ପାଉଛି କି ନ ପାଉଛି ଆପଣ କରିପାରିବେ ନ କରିପାରିବେ ସେହି ଜିନିଷରେ ମୁଁ ଟିକେ ସିୟୋର୍ ହେବା ଦରକାର ଆଜ୍ଞା ତା'ହେଲେ ସାର୍ଟଟା ପ୍ରାଇସ୍ କେତେ ରଖିଛନ୍ତି ଆପଣ ମାନେ ସାର୍ଟ ପ୍ୟାଣ୍ଟ ହଳ ଆଠଶହ ପଚାଶ ସାର୍ ଛୋଟ ପିଲାମାନଙ୍କର

ଆଜ୍ଞା

ତା'ହେଲେ ଆପଣଙ୍କୁ ମୁଁ ତ କେବେ ଦୁଇ ଦିନ ଭିତରେ ଆପଣଙ୍କୁ ଯାଇକି ଦେଖା କରିପାରିବି ଆପଣଙ୍କ ଟାଇମ୍ କେତେଟାରୁ କେତେଟା ଆଜ୍ଞା ଆଜ୍ଞା ତା'ହେଲେ କିଛି ଆଡ଼ଭାନ୍ସ ଦେବାକୁ ପଡ଼ିବ ଆଜ୍ଞା ମୋତେ ମଡ଼େଲ ଦେବାକୁ ପଡ଼ିବ

ଆଜ୍ଞା ସାର୍ ଆଜ୍ଞା ନାହିଁ ମୋର ସାର୍ ଟିକେ ଫିଟିଂ ଟା କ୍ଲିଅର ହେବା ଦରକାର ସେହିଆ ଜିନିଷଟା ସେତିକି ଦରକାର ନା ମୋର କ୍ଲିଅର ହେବା ଦରକାର ପଇସା ଯାହା ଯାଉଛି ଯାଉ ପଇସା ପାଇଁ ମୋର ଦୁଃଖ ନାହିଁ କିନ୍ତୁ ମୋର ଫିଟିଂ ଦରକାର ଆଉ ଠିକ୍ ସମୟରେ ବି ମୋତେ ଡେଲିଭରୀ ଦେବା ଦରକାର ଆପଣ ଆଜ୍ଞା ଆଜ୍ଞା ହେଉ ତା'ହେଲେ ଆଜ୍ଞା ତା'ହେଲେ ଠିକ୍ ଅଛି ମୁଁ ଯାଇକି ଆପଣଙ୍କୁ ଦେଖା କରିବି କାଲି ଯାଇକି ଦେଖା କରିଦେବି ଦଶଟା ସୁଦ୍ଧା ଆଉ ରଖୁଛି ଆଜ୍ଞା ନମସ୍କାର